ଭାରତ ଏକ କୃଷି ପ୍ରଧାନ ଦେଶ ଭାରତର ପ୍ରାୟ ସମସ୍ତ ନାଗରିକ ବେସିକାଲି କୃଷି ଉପରେ ହିଁ ନିର୍ଭର କରି ନିଜଙ୍କର ଭୂମିକା ନିର୍ବାହ କରନ୍ତି ଏବଂ କୃଷି କାର୍ଯ୍ୟରେ ଆଜିକାଲି ସମାଜରେ ବହୁତ ଟେକ୍ନୋଲୋଜିର ବ୍ୟବହାର ଆମେମାନେ କରୁଅଛୁ ଟେକ୍ନୋଲୋଜି ଆସିବା ଦ୍ୱାରା ଭାରତ କୃଷିକାର୍ଯ୍ୟ ବହୁତ କିଛି ଉନ୍ନତି ହେଇପାରିଛି କୃଷି କାର୍ଯ୍ୟର ଏକ ଚାଷୀ ଆଉ ନିରାଶ ହେଉନାହିଁ ଏକ ସଫଳ ଚାଷୀ ଭାବେ ନିଜକୁ ପରିଚିତ କରାଇପାରୁଛି ସମାଜ ଆଗରେ ଟେକ୍ନୋଲୋଜି ଆସିବା ଦ୍ୱାରା ଆମ କୃଷିକାର୍ଯ୍ୟ ଯଥା ଜଳସେଚନ ପଦ୍ଧତିରେ ଉନ୍ନତମାନର ଜଳସେଚନ ପଦ୍ଧତି ତଳାରୋପଣ କରିବାରେ ନୂତନ ଟେକ୍ନୋଲୋଜି ଆପ୍ଲାଇ ହେଉଛି ବିହନ ଅମଳ କରିବା ଫସଲ ଅମଳ କରିବା ସମୟରେ ମଧ୍ୟ ନୂତନ ଟେକ୍ନୋଲୋଜିର ଆମେମାନେ ବ୍ୟବହାର କରି ବହୁତ କିଛି କମ୍ ସମୟରେ କମ୍ ପରିଶ୍ରମରେ ଆମେମାନେ ବହୁତ କିଛି ଫସଲ ଆମେ ଅମଳ କରିପାରୁଛେ ଏବଂ ଯାହାଦ୍ୱାରା କି ଅମଳ କରିବା ଫଳରେ ଯାହାଦ୍ୱାରା କି ଆମେ ସେମାନଙ୍କୁ ଫସଲମାନଙ୍କୁ ଆମେ ବଜାରରେ ବଜାର ସହରରେ ବିକିକରି ଆମେମାନେ ଆମ ଗୁଜୁରାଣ ମେଣ୍ଟାଉ ଅଛୁ ଏହି ଟେକ୍ନୋଲୋଜି ଆସିବା ଦ୍ୱାରା ଶ୍ରମିକ ମାନଙ୍କର କାର୍ଯ୍ୟ କାର୍ଯ୍ୟକ୍ରମକୁ ଶ୍ରମିକ ମାନଙ୍କର କାର୍ଯ୍ୟକ୍ରମକୁ କମାଇ ଦେଇଛି ବହୁତ କମ୍ ସମୟରେ ଅଧିକ ଆମେ ଫସଲ ଅମଳ କରିପାରୁଛେ ଏହାଦ୍ୱାରା ଚାଷୀମାନଙ୍କର କାର୍ଯ୍ୟ କରିକି ସେମାନେ ଯେଉଁ ତାଙ୍କ ପାରିଶ୍ରମିକ ପାଇକି ତାଙ୍କ ଗୁଜୁରାଣ ମେଣ୍ଟାଉଥିଲେ ଶ୍ରମିକ ମାନଙ୍କର ପାରିଶ୍ରମିକ କମିଯାଇଛି ଯାହାଦ୍ୱାରାକି ଶ୍ରମିକମାନେ ଟିକେ ହତାଶ ହେଉଅଛନ୍ତି ଏବଂ ତାହା ସେ ଯାହା ହେଉନା କାହିଁକି ଶ୍ରମିକ ମାନଙ୍କର ନୂଆ ଟେକ୍ନୋଲୋଜି ଆସିବା ଦ୍ୱାରା କିମ୍ବା ସରକାରଙ୍କ ନୂତନ କୃଷି ଭିତ୍ତିକ ପ୍ରଣାଳୀ ଆଜିକାଲି ଟି ଭି ମୋବାଇଲ୍ ଆପ୍ ମାଧ୍ୟମରେ ବି ଚାଷୀମାନଙ୍କ ପାଖରେ ଘରେ ଘରେ ପହଞ୍ଚି ଯାଉଛି ଯାହାଦ୍ୱାରା ସେମାନେ ନୂତନ ପ୍ରଣାଳୀ ଶିଖିପାରୁଛନ୍ତି